ମୁଁ ଖାଦ୍ୟ ତିଆରି କଲାବେଳେ ଅନ୍ୟମାନଙ୍କୁ ପଚାରି କରିଥାଏ ଅଧିକ ସ୍ୱାଦ ଲାଗିବାପାଇଁ ସେହି ଖାଦ୍ୟରେ ମସଲା ପାଣି ପରିବା ଯେତିକି ପଡ଼େ ସେହି ଅନୁସାରେ ପକାଇଥିଲି ସ୍ୱାଦ ଅନୁସାରେ ମଧ୍ୟ ଲୁଣ ପକାଇ ତିଆରି କରିଥିଲି ଖାଦ୍ୟ ଭଲ ସ୍ୱାଦ ହୋଇଥିଲା ଲୋକମାନେ ଏହି ଖାଦ୍ୟକୁ ଖାଇ ବହୁତ ପ୍ରଶଂସା କରିଥିଲେ ଏହି ପ୍ରଶଂସା ଶୁଣି ମୋତେ ବହୁତ ଖୁସି ଲାଗିଥିଲା